ଖାଦ୍ୟ ରୋଷେଇ କରିବା ଏକ କଠିନ କାମ ହୋଇଥିଲେ ମଧ୍ୟ ଏତେ ବି କଠିନ କାମ ନୁହେଁ ଯେଉଁ ଖାଦ୍ୟ ରୋଷେଇ ଆମେ ଜାଣିନଥାଉ ସେଇ ଜିନିଷ ଆମକୁ କଠିନ ଲାଗିଥାଏ ଏମିତି ଏମିତି କିଛି କଠିନ ରେସିପି ଅଛି ଯାହା ଆମର ପର୍ଯ୍ୟନ୍ତ ମୁଁ ଚେଷ୍ଟା କରିନାହିଁ କିନ୍ତୁ ଶିଖିବାକୁ ଚାହୁଁଛି ସେ ରେସିପିଟି ହେଲା ଆମର ନନଭେଜ୍ ଉପରେ କିଛି ରେସିପି ଯେଉଁଟା ମୁଁ କେବେେ କରିନି କିି ଶିଖିବାକୁ ଚାହୁଁଛି କାରଣ ଏଇ ରେସିପିରେ ଅନେକ ପ୍ରକାର ପର୍ଯ୍ୟାୟ ରହିଥାଏ ଯଦି କିଛି ଗୋଟେ ପର୍ଯ୍ୟାୟ ଆମକୁ ମିସ୍ ହୋଇଯାଏ ତାହେଲେ ରୋଷେଇଟି ଖରାପ ହୋଇଯାଇଥାଏ ଏବଂ ରେସିପିଟି ମଧ୍ୟ ଖରାପ ହୋଇଯାଇଥାଏ ଯାହା ଆମକୁ ଆମର ବନ୍ଧୁମାନଙ୍କୁ ସଙ୍ଗମାନଙ୍କୁ ସର୍ଭ କରିବାକୁ କଷ୍ଟ ଲାଗିଥାଏ ଏହି ରେସିପିଗୁଡ଼ିକୁ ମୁଁ ଶିଖିବାକୁ ଚାହୁଁଛି କାରଣ ଆମର ଗୋଟେ ବହୁତ ପୂର୍ବରୁ ଇଚ୍ଛା ଅଛି ସେଥିପାଇଁ ମୁଁ ନନଭେଜ୍ ରେସିପି ଶିଖିବାକୁ ଚାହୁଁଛି